ଆମେମାନେ ପାଳନ କରୁଥିବା କିଛି ସାଂସ୍କୃତିକ ପର୍ବ ହେଉଛି ରଜ ରଜ ପଣାସଂକ୍ରାନ୍ତି କୁମାରପୂର୍ଣ୍ଣିମା ଗଣେଶପୂଜା ସରସ୍ଵତୀପୂଜା ଏହିସବୁ ଆମେ ପାଳନକରୁ ଏହିଦିନ ଆମେମାନେ ରାତିରୁ ଉଠି ଫୁଲ ଫୁଲ ତୋଳିବା ପାଇଁ ଯାଉ ସେସବୁକୁ ମାଳ କରୁ ଆଉ ସକାଳୁ ଗାଧୋଇ ଯାଉ ସୂର୍ଯ୍ୟ ଉଦୟ ପୂର୍ବରୁ ଗାଧୋଇ ସାରିକି ନୂଆ ବସ୍ତ୍ର ପିନ୍ଧିକି ଠାକୁରଙ୍କର କିଛି ନୀତିନିୟମ ଥାଏ ସେସବୁ ମାନିକି ପୂଜା ଠାକୁରଙ୍କୁ ପୂଜାକରୁ ଦିନସାରା ଘରେ ଯେକୌଣସି ପିଠାପଣା ହୁଏ ସେସବୁରେ ମଧ୍ୟ କିଛି କିଛି ଘରେ ସାହାଯ୍ୟ କରୁ ଘରକୁ ଅତିଥିମାନେ ଆସିଥାନ୍ତି ସେମାନଙ୍କ ପାଇଁ ମଧ୍ୟ କିଛି କିଛି ଏ ଖାଦ୍ୟ କିମ୍ବା କିଛି ତାଙ୍କର କାମ ହେଉ ଆମେ ସେହିସବୁରେ ମଧ୍ୟ ସାହାଯ୍ୟ କରୁ ପୁଣି ସନ୍ଧ୍ୟାବେଳେ ମଧ୍ୟ ଆମେ ଠାକୁରଙ୍କ ପାଖକୁ ଯାଉ ପୁଣି ପୂଜା ଅର୍ଚ୍ଚନା କରିକି ପୁଣି ଘରକୁ ଆସୁ ଏହିସବୁ ଆମେ ପାଳନ କରୁ